ହଁ ହଁ କେତେ ଟଙ୍କା

ହଉ ହଉ

ହଉ ହଉ ଆସୁଛି

ହଉ ହଉ

ଆଜ୍ଞା ଆଜ୍ଞା ଦୋକାନ କେତେବେଳ ଯାଏଁ ଖୋଲା ଥାଉଛି ହଉ ମୁଁ ସନ୍ଧ୍ୟାବେଳେ ଆସିବି

ଆଜ୍ଞା ହଁ ବୁଲିକି ଆଇବି ରହିଲି